ହଁ ମୁଁ ସୋସିଆଲ ମିଡ଼ିଆରେ ଫଟୋ ଅପଲୋଡ଼ କରିଛି ବା ପୋଷ୍ଟ ବି କରିଛି ମୋର ଇନଷ୍ଟାଗ୍ରାମ ଅଛି ଯାହାକି ଏଇ ଚାରି ମାସ ତଳେ ମୁଁ ଡାଉନଲୋଡ଼ କରିଛି ଏବଂ ତାହାର ଉପଭୋଗ କରିବା ପାଇଁ ମୁଁ ଭିଡ଼ିଓ ଫଟୋ ପୋଷ୍ଟ କରିଛି ଏବଂ ତାହା ବହୁତ ଭଲ ଲାଗିଲାରୁ ମୁଁ ପୋଷ୍ଟ କଲି ଆଉ ଭଲ ନଲାଗିଲେ ତ ଫଟୋ ପୋଷ୍ଟ ହବ ନାହିଁ କି କରିବା ପାଇଁ ବି ଇଚ୍ଛା ହବ ନାହିଁ ତ ବହୁତ ଭଲ ଲାଗିଲା ଏବଂ ମୁଁ ମୋ ସାଙ୍ଗମାନଠୁ ବହୁତ ମୋଟିଭେଟ୍ ହେଇକିନା ମୁଁ ଇନଷ୍ଟାଗ୍ରାମ ଡାଉନଲୋଡ଼ କରିଚି ଯାହାକି ତାଙ୍କେମାନେ କହିଲେ ଆଉ ଇନଷ୍ଟାଗ୍ରାମ ଆଜିକାଲିର ଗୋଟେ ମେନ୍ ତ ମୁଁ ଡାଉନଲୋଡ଼ କଲି ଏବଂ ତାହାର କଣ କଣ ଲାଭ ଏବଂ କ୍ଷତି ହେଉଛି ତାହା ବିଷୟରେ ଜାଣିବା ପାଇଁ ବି ଇନଷ୍ଟାଗ୍ରାମଟା ମୁଁ ୟୁଜ କଲି ବାକି ବେଶୀ ଲାଭଦାୟକ ନାହିଁ କି କିଛି କ୍ଷତି ବି ନାହିଁ ଯାହା ଅଛି ମୋ ପୁରୁଣା ସାଙ୍ଗମାନଙ୍କୁ ମତେ ମିଶେଇବାରେ ସାହାଯ୍ୟ କରିଛି ଏବଂ ମୋତେ ଭଲ ଲାଗିଲା